ଆମ ଗାଁରେ ସାଧାରଣତଃ ଘରୋଇ ଚିକିତ୍ସା କୁ ବହୁତ ଗୁରୁତ୍ୱ ଦେଇଥାନ୍ତି ଯେମିତିକି କେଶ କେଶ ଉପୁଡିବା ଦ୍ୱାରା ଆମର ବହୁତ ମନ ଦୁଃଖ ହୋଇଥାଏ ଏବଂ ବହୁତ ଅସୁନ୍ଦର ମଧ୍ୟ ଦେଖାଯାଇଥାଏ ତାକୁ ଆମେ ଯତ୍ନ ନେବାପାଇଁ ଘିକୁଆଁରି କୁ ବାଟି ତାକୁ ଆମେ ମୁଣ୍ଡରେ ଲଗାଇ ପନ୍ଦର ମିନଟ ପରେ ସଫା କରିଲେ ଆମ କେଶ ବହୁତ ସୁନ୍ଦର ଦେଖାଯାଇଥାଏ ଯେମିତିକି କେଶ ଉପୁଡ଼ିଲେ ବା ଆମର ରୁପି ମଧ୍ୟ ହେଲେ ଅଧିକ କେଶ ଉପୁଡ଼େ ଏହା ପାଇଁ ଆମେ କ୍ଷୀର ବା ଲେମ୍ବୁ କୁ ମଧ୍ୟ କେଶରେ ଲଗାଇ ଆମେ ତାର ଉପଚାର କରିପାରିବା ଏବଂ ମନ୍ଦାର ଫୁଲକୁ ବାଟି ତାକୁ ମୁଣ୍ଡରେ ଲଗାଇବା ପରେ କିଛି ସମୟ ପରେ ଧୋଇବା ଦ୍ୱାରା ଆମର କେଶ ବହୁତ ସୁନ୍ଦର ଦେଖାଯାଇଥାଏ ଏବଂ ଚର୍ମର ଯତ୍ନ ମଧ୍ୟ ଆମେ ନେଇଥାଉ ଯେମିତିକି ହଳଦୀ ଏବଂ ନିମ୍ବ ପତ୍ରକୁ ବାଟି ଆମେ ଚର୍ମରେ ଲଗେଇବା ଦ୍ୱାରା ଆମର କୁଣ୍ଡିଆ ରୋଗ ଏସବୁ ହୋଇନଥାଏ ଯାଦୁ ପାଇଁ ମଧ୍ୟ ଏହା କାମ ଦେଇଥାଏ ନିମ୍ବ ପତ୍ରକୁ ମଧ୍ୟ ଆମେ ଫୁଟାଇ ଯଦି ଆମେ ଗୋଡ଼ ଧୁଆଧୋଇ କରିବା ତାହେଲେ ଆମର ମଧ୍ୟ ଚର୍ମ ରୋଗ ଦୂର ହୋଇଥାଏ